ହ୍ୟାଲୋ ଆପଣ ରେନ୍ବୋ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଆଜ୍ଞା ଆଜ୍ଞା ମୁଁ ଭୁବନରୁ ରୁକ୍ମଣୀ ମହାରଣା କହୁଛି ମୁଁ ଗୋଟିଏ ବଡ଼ ଆକାରର ଗୋଟିଏ ଅର୍ଡର କରିବାକୁ ଚାହୁଁଛି ଭାତ ଡାଲି ଚିକେନ ମଟନ ବିରିୟାନୀ ଯେଉଁ ପନୀର ମଶ୍ରୁମ ଏହାର ଏହାର କୁପନ କିଛି ପାଇପାରିବି କି ଯେଉଁଟାରେ କି ରିହାତି ଥିବ ହଁ ଆଜ୍ଞା ଆଜ୍ଞା ଧନ୍ୟବାଦ